ନା ଆଜ୍ଞା ଆମେ ଯୋଉ ଫସଲ ଚାଷ କରୁଛୁ ଆମେ ତାକୁ ବିକିବା ପାଇଁ ଆମେ ଅଧା ଦରରେ ଆମେ ଲୋକଙ୍କୁ ଦେଉଛୁ କମ୍ ଦରରେ ଦେଉଛୁ ସିଏ ତାଙ୍କୁ ଅଧିକା ଦରରେ ବିକ୍ରି କରୁଛନ୍ତି ତାଙ୍କର ଲାଭ ହେଉଛି ଆମର ବି ଇଏ ହେଉଛି କିନ୍ତୁ ମୁଁ ସରକାରଙ୍କୁ ଏତିକି କହୁଛି କି ଆମେ ଯଦି ଡାଇରେକ୍ଟ ଫସଲ ବା ପନିପରିବା ଯଦି ଆମେ ଡାଇରେକ୍ଟ ଯାଇକିନା ଗମେଣ୍ଟ୍ ବିକ୍ରି ଇଏ କରନ୍ତୁ ତା'ହେଲେ ଆମେ ଟିକେ ଲାଭଦାୟ ହୋଇଥାନ୍ତୁ ବା ବେଶୀ ଖୁସି ହୋଇଥାନ୍ତୁ